ଆମର୍ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ସାସ୍କୃତିକ ପରମ୍ପରା ବୋଇଲେଁ ହେଉଛି ଆମର୍ ନୂଆଖାଇ ଗୁଟେ ହେଲା ଆମର୍ ପଶ୍ଚିମ୍ ଓଡ଼ିଶାର୍ ନୂଆଖାଇ ଧନୁଯାତ୍ରା ରଥଯାତ୍ରା ରଥଯାତ୍ରା ଇ ସବୁ ହଉଛେ ଆମର୍ ମୁଖ୍ୟ ଚିହ୍ନା ଏ ଆମର୍ ଓଡ଼ିଶାର୍ ଆର୍ ସେଇ ସବୁ କେ ନେଇକିରି ଆମେ ମାନେ କରି ଆସୁଛୁଁ ଗଲା ପାଲନ କରା ହେଉଛି ଆ ସେଥିରେ ଯାହା କିଛି ଇଏ ହଉଛେ ଭୁଜି ଭାତ କାଠ ପତ୍ର ରେ ଇଏ କରୁଛୁଁ ଆରୁ କାଠ ପତ୍ର ରେ ରନ୍ଧା ବଢ଼ା ଚାଲିଛି ଆରୁ ସେଟା ସମସ୍ତଙ୍କୁ ଦିଆ ଯାଉଛି କୌଣସି ଅସୁବିଧା ନାଇଁ ଆର୍ ଏଇଟା ହେଉଛି ଆମର୍ ଓଡ଼ିଶାର୍ ସାସ୍କୃତିକ ପରମ୍ପରା